ହଁ ହ୍ୟାଲୋ ସାର୍ ନମସ୍ତେ ସାର୍ ରାୟଗଡ଼ାରୁ କହୁଥିଲି ସାର୍ ସାର୍ ଆ ଆପଣ ଟ୍ରାଭେଲ୍ ଶକ୍ତି ଟ୍ରାଭେଲ୍ରୁ କହୁଥିଲେ କି ଆଚ୍ଛା ଆଚ୍ଛା ସାର୍ ଆମକୁ ଟିକିଏ ବଡ଼ ଗାଡ଼ି ଗୋଟେ ଦରକାର ଥିଲା ସାର୍ ଏମତି ଦଶ ଲୋକ ହେଇପାରିବକି କାର୍ ଗୋଟେ ବଡ଼ ଗାଡ଼ି ହେଉ ସାର୍ ଠିକ୍ ଠିକ୍ଅଛି ସାର୍ ତ ଆମକୁ ଦରକାର ଡେଟ୍ ବୋଲେ ଫେବୃୟାରୀ ସେଭେନ୍ ଟୁ ଟେନ୍ ଯାଏଁ ଦରକାର ସାର୍

ହେଲେ ଏମତି ମାଲକାନଗିରି କୋରାପୁଟ ଜୟପୁର ଏମତି ବୁଲିକି ପଳେଇ ଆସିବୁ ସାର୍ ହୁଁ ତିନ ଦିନ ସାତ ଆଠ ନଅ ହଁ ସାର୍ ଠିକ୍ ଅଛି ସାର୍ ବୋଇଲେ ଆର ପ୍ରାଇସ୍ଟା କ'ଣ ରହିବ ସାର୍ ଟିକିଏ କହୁନାହାନ୍ତି

ହଁ ସାର୍ ସାର୍ ଟିକିଏ କମେଇଲେ ଭଲହେବନି ଦିନକୁ ପାଞ୍ଚହଜାର ହେଲେ ବହୁତ ହେଇଯିବ ଚାରିହଜାର ପାଞ୍ଚଶହ କରନ୍ତୁ ଫିକ୍ସ କରନ୍ତୁ ସାର୍ ଚାରିହଜାର ପାଞ୍ଚଶହ ସବୁବେଳେ ତ ଆପଣଙ୍କୁ ହିଁ କୁହନ୍ତୁ ଆମେ ସେଥିପାଇଁ ଦେଖନ୍ତୁ ଟିକିଏ ହଁ ସାର୍ ଠିକ୍ ଅଛି ବୋଲେ ଆଡ଼୍ରେସ୍ଟା ହେଉଛି ରାୟଗଡ଼ା ମାଙ୍କଡ଼ ଝୁଲା ଜାଣିଛନ୍ତି ହୁଁ ସେଇଠି ପ୍ରପର୍ ଆସିବେ ସାର୍ ଆପଣ ସେଇଠି ଆସିଲେ ଏଠି ସକାଳୁ ଛଅଟାରୁ ବାହାରିବା ହଁ ସେଇଠି ପାଇଁ ଖାଇବା ପିଇବା ବ୍ୟବସ୍ଥା ସେଇଠି ରନ୍ଧାରାନ୍ଧି ଯେଉଁଠି ନା ଯେଉଁଠି ରହିବା ସେଇଠି ଖାଇବା ବ୍ୟବସ୍ଥା କରିବୁ ଆମେ ଆପଣ ସେଇଠି ସାମିଲ ହେବେ ଆଉ ଗୋଟେ କଥା ଆମର ଯେଉଁ ଟୋଲଗେଟ୍ ଆସୁଛି ସେଇଟା ଆପଣ ପଇସା ଦେବେ ନା ଆମେ ଆମେ ଦେବାକୁ ପଡ଼ିବ ଆପଣ ଦେବେନା ହଁ ସାର୍ ଠିକ୍ ଅଛି ସାର୍ ସାର୍ ଡ୍ରାଇଭର୍ ଆସିବ ତ ଆମ ରହିବ ତ ତିନଦିନ ଯାକ ହଁ ସାର୍ ଠିକ୍ ଅଛି ସାର୍ ଏବେ ଆପଣ କେଉଁଠି ଅଛନ୍ତି ସେଇଠି କହିଲେ ମୁଁ ଆପଣ ଯାଇକି ଫେସ୍ ଟୁ ଫେସ୍ କଥା ହେଇଯାଇପାରିବି ଠିକ୍ ହେଇଥାନ୍ତା ସାର୍ କେତେବେଳେ ଆସିବି କହୁନାହାନ୍ତି ଏବେ ଆସି ପାରିବିକି ହଁ ସାର୍ ଠିକ୍ଅଛି ମୁଁ ସନ୍ଧ୍ୟାବେଳକୁ ଆସିକି ଆପଣଙ୍କୁ କଲ୍ କରିବି ଓ କେ ସାର୍ ଓ କେ ବାଏ ସାର୍ ଥ୍ୟାଙ୍କ୍ ୟୁ ସାର୍ ରଖୁଛି